ମୋର ପ୍ରିୟ ପୁସ୍ତକ ରାମାୟଣ ମୁଁ ରାମାୟଣ ପଢ଼ିବା ପାଇଁ ବହୁତ ମୋତେ ଭଲ ଲାଗେ କାରଣ ସେଥିରେ ରାମଲକ୍ଷ୍ମଣ ଭରତ ଶତ୍ରୁଘନ ଚାରି ଜଣ ଭାଇ ସେମାନଙ୍କ ଭିତରେ ବହୁତ ଭଲ ଇଏ ଥିଲା ଆଉ ସୀତା ସେ ଯେତେବେଳେ ବନବାସ ଯାଇଥିଲେ ରାମ ଲକ୍ଷ୍ମଣ ସୀତା ତିନି ଜଣ ଜାକ ବନବାସ ଯାଇଥିଲେ ବନରେ ଚଉଦ ବର୍ଷ ଫଳମୂଳ ଖାଇକି ଜୀବନଯାପନ କରିଥିଲେ ହୁଁ ସେହି ସମୟରେ ସୀତାଙ୍କୁ ରାବଣ ପୁସ୍କ ପୁଷ୍ପକ ବିମାନରେ ନେଇ ଯାଇଥିଲା ଅପହରଣ କରିକି ରାମ ଏବଂ ଲକ୍ଷ୍ମଣ ଜଟାୟୁଙ୍କର ସହାୟତାରେ ତାଙ୍କ କେଉଁଠିକି ଯାଇଥିଲେ ତାଙ୍କଠାରୁ ଜାଣି ଲଙ୍କାକୁ ଯାତ୍ରା କରିଥିଲେ ଏବଂ ରାମାୟଣର ନୀତି ଗତି ଆଦର୍ଶ ଏସବୁ ଲୋକମାନଙ୍କୁ ବହୁତ ଆଗକୁ ନେଇପାରିବ